ଓଡ଼ିଆ ଭାଷାକୁ ଆମେ ଆଗକୁ ନେବା ପାଇଁ ପ୍ରତିଟି ଓଡ଼ିଆ ଲୋକ ଏକଜୁଟ୍ ହେବା ଦରକାର ଓଡ଼ିଆ ଭାଷାକୁ ଆମେ ସଂସ୍କରଣ କରିବା ଦରକାର ଯେଉଁ ଆଜିର ଯୁବପିଢ଼ିମାନେ କ'ଣ କରୁଛନ୍ତି ଓଡ଼ିଆଟାକୁ ଆଉ ପ୍ରାଧାନ୍ୟ ଦେଉନାହାଁନ୍ତି କାରଣ ସେମାନଙ୍କର ପାଠପଢ଼ା ଶୈଳୀ ପ୍ରଥମରୁ ଆରମ୍ଭ ହେଇଯାଉଛି ଇଂଲିଶ ଆଉ ଏଇ ଦିଗରେ ସରକାର ମଧ୍ୟ ଧ୍ୟାନ ଦେବା ଦରକାର ସରକାର ଧ୍ୟାନ ଦେଲେ ଯେକୌଣସି ପରୀକ୍ଷା କିନ୍ତୁ ଯଦି କୌଣସି ଯଦି ଚାକିରୀ କରିବା ପାଇଁ ଯେଉଁ ଇଣ୍ଟରଭିୟୁ ଦେଉଛନ୍ତି ଏଇ ସବୁ ଜିନିଷ ଗୁଡ଼ିକୁ ଯଦି ଆମେ ଟୋଟାଲ୍ ଓଡ଼ିଆରେ କରାଯାଆନ୍ତା ଓଡ଼ିଶା ପାଇଁ ତା'ହେଲେ ଓଡ଼ିଶାର ମାନେ ଓଡ଼ିଆର ଓଡ଼ିଶାର ଭାଷା ଓଡ଼ିଆ ସରଂକ୍ଷିତ ହୋଇ ରହିପାରିବ ଆଉ ଯିଏ ବି ଚାହିଁବ ଓଡ଼ିଆରେ ପୁରା ଭଲ ଭାଷା କହିପାରିବା ଆଜିର ଦିନରେ କ'ଣ ହେଉଛି ନା ଓଡ଼ିଆ ଠିକ ସେ କେହି କହି ପାରୁନାହାଁନ୍ତି ଓଡ଼ିଆ ଠିକ ସେ କେହି ବୁଝିପାରୁନାହାଁନ୍ତି ଓଡ଼ିଆ ମଧ୍ୟ ଠିକ ସେ କେହି ଲେଖି ପାରୁନାହାଁନ୍ତି ଏହାର ଗୋଟିଏ କାରଣ ହେଉଛି ସରକାର ସରକାର କ'ଣ କରୁଛନ୍ତି ନା ପ୍ରତିଟି ଷ୍ଟେପ୍ରେ ଇଂଲିଶକୁ ପ୍ରାଧାନ୍ୟ ଦେଉଛନ୍ତି ଇଂଲିଶ ସବୁ ସରକାରୀ ଅଫିସ କାର୍ଯ୍ୟାଳୟରେ ଇଂଲିଶର ବ୍ୟବହାର ହେଉଛି ଯାହାଦ୍ୱାରା ଆଉ ଓଡ଼ିଆର ଭାଷାଟା ସବୁଦିନ ପାଇଁ ବିଲୁପ୍ତ ହେବାରେ ଲାଗିଛି ସେଥିପାଇଁ ଆମ ଓଡ଼ିଆ ଲୋକଙ୍କୁ ସମସ୍ତେ ଏକଜୁଟ୍ ହୋଇ ଓଡ଼ିଆଟାକୁ ଓଡ଼ିଶାରେ ପୁରା ସବୁ ସ୍କୁଲ କଲେଜରେ ପ୍ରାଧାନ୍ୟ ଦେବା ଦରକାର ସବୁ ପ୍ରତ୍ୟେକଟି ବିଷୟ ଓଡ଼ିଶାରେ ଓଡ଼ିଆରେ ପଢ଼ାଇବା ଦରକାର ଯଦି ଏହା କରାଯାଇପାରିବ ତା'ହେଲେ ଓଡ଼ିଆର ଭାଷା ସବୁଦିନ ପାଇଁ ସବୁ କ୍ଷେତ୍ରରେ ବ୍ୟବହାର କରାଇଯାଇପାରିବ